ଆମ ରାଜ୍ୟରେ ବିଭିନ୍ନ ଆଞ୍ଚଳିକ ଚିକିତ୍ସା ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ପାଣ୍ଠି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ବହୁତ ଭଲ ଭାବରେ କରୁଛନ୍ତି ଯେପରିକି କୋରୋନା ଭାଇରସ୍ ବାହାରିବା ପରେ ରାଜ୍ୟର ବିଭିନ୍ନ ପାଣ୍ଠି ଓ ଚିକିତ୍ସା ଗବେଷଣା କେନ୍ଦ୍ର ବିଭିନ୍ନ ନିୟମ ମାଧ୍ୟମରେ ଏହି କୋରୋନା ଭାଇରସ୍କୁ ରାଜ୍ୟରୁ ତଥା ଦେଶରୁ ବାହାର କରି ଦେଇଛନ୍ତି ଫଳରେ ଆମ ରାଜ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ଭଲ ହୋଇଛି